ହଁ ଆପଣ କିଏ କହୁଛନ୍ତି ହଁ କଣ କାମ ଥିଲା କି ଠିକ୍ ଅଛି ଭାଇ

ହଉ ଆସିକି ଆପଣ ଦେଖାକରନ୍ତୁ ହଁ ଅଛନ୍ତି ଆମର ଆମ ମେଡ଼ିକାଲ୍ ବହୁତ କ୍ଲିନ୍ ଅଛି ଆଉ ସେଥିପାଇଁ ସଫା କରିବାପାଇଁ ବହୁତ ଲୋକମାନେ ବି ଅଛନ୍ତି ଆଉ ଆମ ମେଡ଼ିକାଲକୁ ଡ଼କ୍ଟର ମାନେ ବହୁତ ବାହାରୁ ବି ଆସନ୍ତି ଟ୍ରିଟମେଣ୍ଟ କରିବାପାଇଁ କ୍ୟାମ୍ପସ୍ ଭିତରେ ହେଉଛି ଆପଣ ଚାହିଁଲେ କ୍ୟାମ୍ପସରେ କରି ଆପଣ ଶୀଘ୍ର ଆପଣ ଆମ କ୍ୟାମ୍ପସ୍ ଆମ ଡ଼କ୍ଟର ହୁଁ ଆମ ମେଡ଼ିକାଲରେ ହିଁ କରିବେ ଟ୍ରିଟମେଣ୍ଟ ଆଉ ଆମ ଡ଼କ୍ଟରମାନେ ହିଁ କରିବେ ଆପଣ ବାହାରେ କରିପାରିବେନି ନାଇଁ ଆମ ଆମ ମେଡ଼ିକାଲରେ ହିଁ ମିଳିଯିବ ଆମ ଡ଼କ୍ଟର ମାନେ ହିଁ ଦେଇଦେବେ ଅଫଲାଇନ୍ରେ ବୁକ୍ କରିବେ ଆଉ ଆପଣଙ୍କ ପେସେଣ୍ଟ ଯୋଉ ଆପେଣ୍ଡିକ୍ସ ହେଇଛି ସେଟା ଆ କେତେବର୍ଷ ହେଲା ହେଲାଣି ଆଗୁରୁ କୋଉଠି ଦେଖେଇଥିଲେ ନା ଏଇଟା ହଠାତ୍ କିନା ବାହାରିଛି ଆଗୁରୁ କୋଉଠି ଆପଣ ଦେଖେଇନାହାନ୍ତି କେତେଦିନ ହେଲା ଦେଖାହେଇଛି ହଉ ହଉ ତାହେଲେ ଆସନ୍ତୁ ଜଲ୍ଦି ଠିକ୍ କରିବେ ଆଉ ହଁ ଆମ ମେଡ଼ିକାଲ୍ରେ ସବୁପ୍ରକାର ସୁବିଧା ଅଛି ଯୋଉ ଟ୍ରିଟମେଣ୍ଟ ପାଇଁ ସେଇ ଡ଼କ୍ଟର ବି ଅଛନ୍ତି ନର୍ସ ବି ଅଛନ୍ତି କିଛି ଖରାପ ହେବାର ନାହିଁ କିଛି ବି ପ୍ରୋବ୍ଲେମ୍ ହେବାର ନାହିଁ ଏ ନାଇଁ କିଛି ପ୍ରୋବ୍ଲେମ୍ ନାହିଁ ଆପଣ ଦେଖାକରନ୍ତୁ ଆଗେ ଟେଷ୍ଟ ହଉ ଦେଖାଯିବ କେତେ ବାଟ କଣ ହେଇଛି ତାପରେ ସେଇ ଅନୁସାରେ ଆମେ କହିବୁ ନା ଅପରେସନ୍ ହେଲେ ଚଳିବ କି କଣ ନାହିଁ କଣ ହେଲେ ଚଳିବ ଆପଣ ଆଜ୍ଞା ଆସନ୍ତୁ ଦେଖନ୍ତୁ ଦେଖା କରନ୍ତୁ ହଉ ତାହେଲେ